ଦେଖ ମୁଇଁ କେନ୍ତିକି ବଏଲେ ଗୁଟେ ଜାଗାକେ ଯାଇଥିଲି ସେନୁଁ ଲୋକେସନ୍ ମତେ ଭଲ୍ ଲାଗ୍ଲା ବଏଲେ ମୁଇଁ ହାତେ ମୋବାଇଲ୍ ଧରିଥିଲି ସେନୁ ମୁଇଁ କ୍ଲିକ୍ କଲି ଫଟୋ ବଏଲେ ଭଲ୍ ଆସ୍ଲା ବଏଲେ ଲୋକ୍ ସେନୁ ମୁଇଁ ଗୁଟେ ସୋସିଆଲ୍ ମିଡ଼ିଆରେ ଛାଡ଼୍ଲି ବଲେ ସେନୁ ମସ୍ତ୍ ଫଟୋ ଆସ୍ ଇଟା ଦେଖିଲେ ବେଲେ ପସନ୍ଦ୍ ବଏଲେ ହେନୁ ସେ ମର୍ଟା ତାର୍ମାନେ ବଢ଼୍ଲା ଆଉ ସେନୁ ମୁଇଁ ପିଲା ରଖିକରି କାମ୍ କରୁଚେଁ ଇହାଦେ ମସ୍ତ୍ ପୁରା ସବୁ ଜିନିଷ୍ ଲୋକ୍ ବି ଭଲ୍ ବଲୁଚନ୍ ଭଲ୍ ପସନ୍ଦ୍ କରୁଚନ୍